ମୁଁ ପୋଷାକ ଧୋଇବା ପାଇଁ ଡିଟର୍ଜେଣ୍ଟ୍ ୟୁଜ୍ କରେ ସର୍ପ ଏକ୍ସିିଲ୍ କମ୍ପାନୀ ପାଉଡ଼ର୍ ମୁଁ ୟୁଜ୍ କରେ ସର୍ପ ଏକ୍ସିିଲ୍ ପାଉଡ଼ର୍ ୟୁଜ୍ କରେ ତାକୁ ଧୁଆଧୁଇ କରେ ନିଜ ହାତରେ ଧୁଏ ଆଉ ନେଇକି ଛାତ ଉପରେ ଶୁଖାଏ ଅଳ୍ପ ଖରାରେ ଶୁଖାଏ କାରଣ କଲର୍ ଧୋଇବନି ବୋଲି ଉଡ଼ି ଯିବନି ବୋଲି

ସନ୍ଧ୍ୟା ପୂର୍ବରୁ ନେଇଆସେ ସନ୍ଧ୍ୟା ପୂର୍ବରୁ ନେଇଆସେ କାରଣ କାକର କୁହୁଡ଼ି ଖାଇବ ସନ୍ଧ୍ୟା ପୂର୍ବରୁ ନେଇଆସେ ଆଉ ସବୁଯାକ ଲାଇଲନ୍ ରଶି ତାରରେ ମୁଁ ଶୁଖାଏ କାହିଁକିନା ସେଥିରେ ଶୁଖେଇଲେ ରଡ଼୍

ସେ ଶୁଖେଇଲେ ଦାଗ ଲାଗିଯିବ ତା'ର ଲାଗିଯିବ ଜଙ୍କ୍ ଲାଗିଯିବ ଆଉ ଆଉ ବର୍ଷା ଦିନେ ବର୍ଷା ଦିନେ ଫ୍ୟାନ୍ ଉପରେ ନେଇ ଶୁଖାଏ କାହିଁକିନା ବର୍ଷା ଦିନେ କାହା ଜମା ତୁ ଖରା ହୁଏନି କାଇଁ ବାହାରେ ଶୁଖାଏନି ଫ୍ୟାନ୍ ତଳେ ଶୁଖାଏ ଘର ଭିତରେ ପାଣି ଟୋଟାଲ୍ ମୁଁ ଅଳ୍ପ ୟୁଜ୍ କରେ ପାଣି ପାଣିର ସମସ୍ୟା ଯୋଉ ପାଣି ପୁରା ମୁଁ ଅଳ୍ପ ୟୁଜ୍ କରେ କାରଣ ସବୁଦିନ କପଡ଼ା ଧୋଇଲେ ଏତେ ମସିହା ହୁଏନି ଏତେ ଡିଟର୍ଜେଣ୍ଟ୍ ପାଉଡ଼ର୍ ବି ଲାଗିବନି ପାଉଡ଼ର୍ ଅଧିକା ଲାଗିଲେ ସଫା ପାଣି ଅଧିକା ଲାଗିବ ମୋର ସବୁଦିନେ ଦୁଇ ଦିନେ ତିନି ଦିନେ ଦୁଇ ଦିନ ଭିତରେ ସଫା କରିଦେଲେ ସବୁଦିନେ ବି ଧୋଇଦିଏ ଡେଲି ୟୁଜ୍ କପଡ଼ା ସେଥିପାଇଁ ମୁଁ ଇଏ କରେ କମ୍ ପାଉଡ଼ର୍ ଲାଗେ ଆଉ କମ୍ ପାଣି ବି ଲାଗେ ପାଣି ହିଁ ଜୀବନ ନା ପାଣି ଯଦି ଏତେ ଭାବରେ ନଷ୍ଟ କରିବା ପାଣି କୋଉଠୁ ପାଣି ତ ବହୁତ ସରିସରି ଆସିଲାଣି ଦୁନିଆରେ କାରଣ ଡେଲି ଆମେ ଯଦି କପଡ଼ା ଧୋଇବା ଏମିତି ଗାଧୋଇଲା ବେଳେ ଯୋଉ କପଡ଼ା ପିନ୍ଧିବା ତାକୁ ଧୋଇକି ସାଙ୍ଗେ ସାଙ୍ଗେ ରଖିଦବା ଧୋଇକି ଶୁଖେଇଦେବା ତ ତା ଏତେ ମଳିଆ ହେବନି ମଳିଆ ନହେଲେ ସର୍ଫ ଲାଗିବନି ଯଦି ଅଧିକା ଡିଟର୍ଜେଣ୍ଟ୍ ଲାଗିବ ତାହେଲେ ଅଧିକା ପାଣି ଲାଗିବ ହଁ ସେଥିପାଇଁ କମ୍ ପାଣି ମୋର ମୋ ଲାଗେ ମୁଁ ଖରା ଖରା ଦିନ ଖରା ପୂର୍ବରୁ କପଡ଼ା ନେଇଆସେ ତା'କୁ ଛାତ ଉପରେ ଶୁଖାଏ ବର୍ଷା ଦିନେ ଫ୍ୟାନ୍ ଉପରେ ଫ୍ୟାନ୍ ଲଗେଇ ଦେଇ ତଳେ ପକେଇ ତାର ବାନ୍ଧିକି ରଶି ବାନ୍ଧି କପଡ଼ା ଶୁଖାଏ ରାତିରେ ମୁଁ ପକାଏନା ରାତିରେ କହୁଡ଼ି ପଡ଼ିବ ତ ରାତିରେ ପକାଏନା ରାତିରେ ପକେଇଲେ ଅସୁବିଧା କୁହୁଡ଼ି ପଡ଼ିବ ଫେର୍ ତାର ଇଏ ହେବ କପଡ଼ା ଖରାପ୍ ହେବ ରାତିରେ ପକାଏନା ଦିନ ପୂର୍ବରୁ ମୁଁ କପଡ଼ା ନେଇ ଆସେ ଆଉ ରାତିରେ ପକାଏ କାହିଁକି ଆଉ ରାତି ଯୋଉଟା ରାତିରେ ଯୋଉଟା ଶୋଇବା ପୁର୍ବରୁ ଯୋଉ ଧୋଇ ଧୋଇ ଯୋଉଟା ପିନ୍ଧେ ଦିନମାନ ତା'କୁ ଘର ଭିତରେ ଫ୍ୟାନ୍ ତଳେ ଶୁଖେଇଦିଏ